ନୂଆଖାଇ ଆମର ଆଗରୁ ପର୍ବ ମନେ ଆସୁଛି ନୂଆଖାଇ ଗୋଟେ ଆମର ଅଞ୍ଚଳରେ ଖୁସିର ମହଲ ବାଣୀ ସେଥିଯୋଗୁଁ ଆମେ ନୂଆଖାଇ ପ୍ରାୟ ଦେଶରେ ମନାଉଥାଉ ଦୋଳପୂର୍ଣ୍ଣିମା ଫଗୁ ଖେଳ ବିଭିନ୍ନ ରଙ୍ଗର ସୁନ୍ଦର ଦୃଶ୍ୟ ଆମେ ଦେଖୁ କି ଦୋଳ ପୂର୍ଣ୍ଣିମାରେ ପ୍ରତ୍ୟେକ ସାଙ୍ଗସାଥିକୁ ଆମେ ମୁହଁରେ ଫଗୁ ଦେଇ ଆଶୀର୍ବାଦ ନେଉଥାଉ ଆମର ରହିଲା ଦୁର୍ଗା ପୂଜା ଦୁର୍ଗା ପୂଜା ଯେଉଁ ଦଶ ଦିନ ପର୍ଯ୍ୟନ୍ତ ଆମେ ପୂଜା କରୁ ଦୂର୍ଗା ପୂଜାର ମହତ୍ତ୍ଵ ପୁରା ରାମଙ୍କର ମଧ୍ୟ ପୂଜା ସେଥିରେ ଲାଗିଥାଏ ଭାରି ଖୁସି ଲାଗେ ସେଇ ଯୋଗୁଁ ଆମେ ଦୂର୍ଗା ପୂଜା ଭଲ ଭାବରେ ଦଶ ଦିନ ପର୍ଯ୍ୟନ୍ତ ମନାଉଥାଉ